ସରକାରଙ୍କର ଜନ ମଙ୍ଗଳ ଯୋଜନା ମଧ୍ୟରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଅନ୍ୟତମ ଏହି ଯୋଜନା ମାଧ୍ୟମରେ ଜଣେ ଘର ଖଣ୍ଡିଏ ପାଇପାରିଥାଏ କିନ୍ତୁ ଦୁଃଖର କଥା ଏ ଘର ଖଣ୍ଡିଏ ପାଇବା ପାଇଁ ଉପଯୁକ୍ତ ହିତାଧିକାରୀ ସରକାର କର୍ମଚାରୀମାନଙ୍କ ପାଖକୁ ଦୌଡ଼ି ଦୌଡ଼ି ହଇରାଣ ହେଇଥାଏ ଯଦି ବି ତା ନାଁରେ ଘରଟିଏ ମଞ୍ଜୁର ହେଲା ସେ ବିଲ୍ ପାଇବା ପାଇଁ ହଇରାଣ ହୋଇଥାଏ ଏବଂ ଅନେକ ଥର ଯିବା ଫଳରେ ଯାଇକି ତାର ବିଲ୍ଟି ମଞ୍ଜୁର ହୋଇଥାଏ ଯାହା ଫଳରେ ଲୋକମାନେ ବହୁତ ହଇରାଣ ହେବା ଦେଖିବାକୁ ମିଳୁଛି